ଓଡ଼ିଆ ଭାଷାକୁ ଆମେ ପ୍ରାୟତଃ ସାଂସ୍କୃତିକ ନାଚ ମାଧ୍ୟମରେ ନୃତ୍ୟ ମଧ୍ୟରେ ଦେଖାଇଥାଉ କିପରି କି ଆମେ ବାହାରକୁ ଯାଇ ଦେଶ ଓ ବିଦେଶକୁ ଯାଇ ଆମର ଓଡ଼ିଆର ପ୍ରସାର କରିଥାଉ ଓଡ଼ିଆର ନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟକୁ କଳା ପ୍ରଦର୍ଶନ କରି ଦେଶ ଓ ବିଦେଶରେ ଆମେ ଓଡ଼ିଆ ବୋଲି ଆମକୁ ମାନପତ୍ର ଦେଇଥାଉ ଏପରି ନୃତ୍ୟ ଦେଖି ବିଦେଶରେ ରହୁଥିବା ଲୋକମାନେ ବି ଜାଣନ୍ତି ଏ ଓଡ଼ିଶୀ ନୃତ୍ୟ ଏହି ନୃତ୍ୟକୁ ସମସ୍ତେ ଜାଣିଛନ୍ତି ଆମ ସାଂସ୍କୃତିକ ନୃତ୍ୟ ଓଡ଼ିଶୀ ନୃତ୍ୟ ଆମ ଓଡ଼ିଶାରେ ପ୍ରାୟ ସଂସ୍କୃତି ଭାବେ ସାଂସ୍କୃତିକ ଭାବେ ପରିଚୟ ଏହା ଆମ ଓଡ଼ିଆ ଓଡ଼ିଆ ସମାଜକୁ କିଛି ପ୍ରଭାବିତ କରେ ନାହିଁ ଆମ ଓଡ଼ିଆ ଆମ ଓଡ଼ିଆ ଜାତିର ଏବଂ ଓଡ଼ିଆର ସାଂସ୍କୃତିକ ନୃତ୍ୟ ଆମ ପାଇଁ ବହୁ ବଡ଼ ଓଡ଼ିଶା ମାଟିରେ ଆମେ ଜନ୍ମ ହେଇଥିବାରୁ ଆମେ ଆମକୁ ଧନ୍ୟ ମନେ କରୁଛୁ ଓଡ଼ିଶା ବାହାରକୁ ଆମେ ଯାଇଥାଉ ଆମେ ଓଡ଼ିଶାର କଳାକୁ ଦେଖିବା ପାଇଁ ବହୁ ପ୍ରଚେଷ୍ଟା କରିଥାଉ ଓ ଓଡ଼ିଶାର ନୃତ୍ୟକୁ ସବୁଆଡ଼େ ପ୍ରଦର୍ଶିତ କରିଥାନ୍ତି